ଖୋଲା ପାଣିରେ ପହଁରିବା ପାଇଁ ଆମକୁ ସୁରକ୍ଷିତ ରହିବାକୁ ପଡ଼େ ଆମକୁ ପହଁରିବା ଜାଣିବାର ଅଛି ଏବଂ ଜ୍ୟାକେଟ୍ ସୁରକ୍ଷିତ ଜ୍ୟାକେଟ୍ ପିନ୍ଧିବା ପିନ୍ଧିକି ପହଁରିବା ଉଚିତ୍ କାରଣ ଖୋଲାପାଣିରେ ବେଳେ ବେଳେ ମଝିରେ ସାଇଡ଼୍ ବାଇଡ଼୍ରେ କୌଣସି ଖସଡ଼ା ପଥର ରହୁଛି ଶୈବାଳ ରହୁଛିି ହ୍ରଦ ରହୁଛି ଯେଉଁଟାରେ କି ଥରେ ସ୍ଲିପ୍ କଲେ ଆମକୁ ପ୍ରାଣର ଆଶଙ୍କା ରହିଥାଏ ବଡ଼ ବଡ଼ ଜଳାଶୟରେ ବହୁତ ପ୍ରକାର ପ୍ରତିବନ୍ଧକ ରହିଛି ଯେପରିକି ଖସଡ଼ା ପଥର ଶୈବାଳ ପ୍ରାଣୀ ହ୍ରଦ ପ୍ରବାହ ଇତ୍ୟାଦି ସ୍ପ୍ରିଡ଼ରେ ଗତି କରିବ ସେଇଟାରେ ଯଦି ଥରେ ପଡ଼ିବା ହେଲେ ଆମର ରକ୍ତପାତର ସମ୍ଭାବନା ଅଛି ଏହିପରି ବହୁତ କିଛି ସୁରକ୍ଷା ପଦକ୍ଷେପ ନେଇକି ତା'ପରେ ଆମକୁ ପାଣିରେ କି ଖୋଲା ପାଣିରେ ପହଁରିବା ପାଇଁ ଯିବା ଉଚିତ୍ ଆମକୁ ବିଶେଷ ଭାବେ ଧ୍ୟାନ ରଖିକି ତାପରେ ପଦକ୍ଷେପ ନେବାଟା ଦରକାର